ଆଜ୍ଞା ଏଇଟା ଫଟୋ ଷ୍ଟୁଡ଼ିଓ ତ ଏ ମୋ ଭାଇ ବାହାଘର ପାଇଁ ଟିକେ ଆଜ୍ଞା ମୁଁ ନିମାପଡ଼ାରୁ କହୁଥିଲି ଆଜ୍ଞା ଏହି ଯେଉଁ ଭାଇ ବାହାଘର ଅଛି ମୋର ଏବେ ସେଥିରେ ଟିକେ ଫଟୋ ଉଠେଇବାର ଥିଲା ମୋର ଆଗରୁ ଟିକେ ଭାଇର

ଫଟୋ ଫଟୋ ଉଠାଇବା ହେବ ଫଟୋ ପ୍ଲସ୍ ଭିଡ଼ିଓ କୋ କୋରିଓଗ୍ରାଫି ହେବ ଆଉ

କେତେ ଟଙ୍କା କ'ଣ କେତେ ଟଙ୍କା ପର୍ କ'ଣ ରହୁଛି ଡେ ପାଇଁ

ସବୁଠୁ ଭଲ ତ କୋଣାର୍କ ରିଜର୍ଟରେ କଲେ ଭଲ ହେବ ଆଉ

ନା ନା ଖାଲି ଖାଲି ଡେ ସୁଟ୍ ହେବ ତା'ହେଲେ ନାଇଟ୍ ବି କରି ଦିଅନ୍ତୁ ଦୁଇଟା ବେଳେ ହେବ ଆଉ ଆପଣ ନହେଲେ ଆରେଞ୍ଜ୍ କରନ୍ତୁ ଆମେ ଆଣିବୁ ଭୁଲଭାଲ୍ ହେବ କ'ଣ ହେବ ଆପଣ ଟିକେ ନହେଲେ ଆରେଞ୍ଜ୍ କରିଦିଅନ୍ତୁ ଆଉ ଭାଇଙ୍କର ହେବ ଖାଲି ନା ନା ସିଏ ଅଲଗା ତାଙ୍କର କ୍ୟାମେରା ମ୍ୟାନକୁ ଡାକିଛନ୍ତି ହଁ ଆଉ ଜଣଙ୍କୁ ଡାକିଛନ୍ତି ତା'ହେଲେ ମୁଁ ଜାଣିନି ନହେଲେ ଆପଣ ଦୁଇ ଜଣଙ୍କର କରିବେ ଭାଇ ଭାଉଜଙ୍କର ଆଉ ନହେଲେ ୱେଷ୍ଟର୍ଣ୍ଣ ୱେଷ୍ଟର୍ଣ୍ଣ ରହିବ

ଫଟୋ ମିନିୟମ୍ ଥାଉଜେଣ୍ଟ୍ ପ୍ଲସର ଫଟୋ ରହିବ ଆଜ୍ଞା ଭଲସେ ଯେମିତି ଏଡ଼ିଟ୍ଟା ହେବ ଆଉ ତା'ର ଭିଡ଼ିଓ ସେ

ପର୍ ଡେ ନା ଟୋଟାଲି

ମୁଁ ତା'ହେଲେ ଆପଣଙ୍କୁ ଆଡ୍ରେସଟା ଆଉ ଇଏଟା ପ୍ରାଇସଟା କେତେ କ'ଣ ମୁଁ ଆପଣଙ୍କୁ ମେସେଜରେ ପଠାଇ ଦେବି ଆଉ ଆଜ୍ଞା ସବୁ ଡେଟ୍ ଡେଟ୍ ଡେଟ୍ ପ୍ଲେସ୍ ସବୁ ପଠାଇ ଦେଉଛି ମୁଁ ଆପଣଙ୍କୁ ଆଉ